ଆମର ରୋଷେଇ ଉପକରଣ କ'ଣ ଅଛି ଗ୍ୟାସ କିମ୍ବା ପ୍ରେସରକୁକର ଗ୍ୟାସର ଗ୍ୟାସ ସୁବିଧା ହବା ପରେ ଆମେ ହଉଛି ଯେତେ କାମ ଥିଲେ ବି ଲେଟ ହେଲେ ବି ଆମେ ଆସିକି ଏପଟେ ଏପଟେ ଡ଼ାଲି ଭଜା ତରକାରୀ ସବୁ କରିଦବା ପ୍ରେସରକୁକର ଥିଲେ ଡାଲି ଦଶ ମିନିଟ୍ ଭିତରେ ହେଇଯାଉଛି କି ଆଳୁ ଅଣ୍ଡା ସିଜେଇଲ କି ଭାତ କଲ ବହୁତ କମ୍ ସମୟ ଭିତରେ ହେଇଯାଉଛି ଆଉ ଏପଟେ ଗୋଟେ ବସାଇଦେଲ ହେପଟେ ଗୋଟେ ବସାଇଦେଲ ପାଞ୍ଚ ପ୍ରକାର କଲେ ଦୁଇ ଘଣ୍ଟା ଭିତରେ ସବୁ ହେଇଯାଉଛି କିନ୍ତୁ ଆଗ ଯୁଗରେ କ'ଣ ଚୁଲିରେ ସବୁ ପାରୁଥିଲେ ଚୁଲିରେ ପାରୁଥିଲେ ନାହିଁ ସେତେବେଳେ ଯୁଗର ଲୋକ ଆଉ ବର୍ତ୍ତମାନର ଲୋକ ଭିତରେ ଆକାଶ ପାତାଳ ପ୍ରଭେଦ ସେତେବେଳେ ଖାଇବା ଚା ପିଇବା ଚଳଣି ସବୁ ଅଲଗା ଅଲଗା ଥିଲା ସେତେବେଳର ରୋଷେଇ ଏଇନା ରୋଷେଇ ଭିତରେ ବି ତଫାତ ଅଛି ସେତେବେଳେ ସବୁଲୋକ ଚୁଲିରେ କରୁଥିଲେ କାହା କାହା ଘରେ ଗ୍ୟାସ କିମ୍ବା ପ୍ରେସରକୁକର ଏମତି କିଛି ସୁବିଧା ନଥିଲା ସେତେବେଳେ ବି ଆ ଏଇ ଉପକରଣର ବ୍ୟବହାର ଏତେ ଜାଣିନଥିଲେ ସେତେବେଳେ ବି ସେତେବେଳେ ସମୟରେ ବି ଏଇ ଜିନିଷ ଗୁଡ଼ାକ ଆମ ସମାଜରେ ନଥିଲା ଏବେ ଏବେ ବାହାରିଲା ବାହାରିଲା ଆମେ ବ୍ୟବହାର କଲୁ ଲୋକ ବି ବ୍ୟବହାର କଲାପରେ ଅଧିକ ସୁବିଧାବାଦୀ ହେଇଗଲେ ସେଇ ଲୋକମାନେ ଚୁଲି ଜାଳୁଥୁଲେ କିନ୍ତୁ ବର୍ତ୍ତମାନ ଆଉ ଚୁଲି ଲଗାଇବାକୁ ସେମାନଙ୍କୁ ବାଧା ହେଉଛି କାରଣ ଚୁଲିରେ ରୋଷେଇ କଲେ ହଉଛି ବହୁତ ମାଜିବାକୁ ପଡ଼ିବ ମସିଆ ହବ ଚୁଲି ଲିଭେଇବାକୁ ପଡ଼ିବ ଗ୍ୟାସରେ ହେଲେ ଅଳ୍ପ ସମୟ ଭିତରେ ଚାରି ପାଞ୍ଚ ପ୍ରକାର ହେଇପାରିବ ଚୁଲିରେ ହେନେ ଲେଟ ହେବ ସେଇଥିପାଇଁ ଲୋକମାନେ ଆଗ ଯୁଗର ଲୋକମାନେ କିଛି କରୁନଥିଲେ ଇନକମ ନଥିଲା କାଠ କିମ୍ବା ଘଷି ଏମତି ଧୂଆଁ ଫୁଙ୍କି ଫୁଙ୍କି ରୋଷେଇ କରୁଥୁଲେ କିଛି ସୁବିଧା ନଥିଲା ଏଇନା ଲୋକମାନେ ହଉଛି ଯାହା ହେଉ କେ ପିଲାମାନେ ଷୋହଳ ବର୍ଷ କିମ୍ବା ଅଠର ବର୍ଷ ହେଲା ମାନେ ସେମାନେ କିଛି ନା କିଛି କରୁଛନ୍ତି ପ୍ରତ୍ୟେକ ପରିବାରରେ ପ୍ରତ୍ୟେକ ସଦସ୍ୟ କିଛି ନ କିଛି କରୁଛନ୍ତି ଆଗ ଯୁଗରେ ଲୋକମାନେ ଗରମ ସିଝା ତରକାରୀ ଖାଉଥିଲେ କିନ୍ତୁ କୁଆଡ଼େ ଯାଉନଥିଲେ ଏଇନା ତ ବାହାର ଦେଶକୁ ପଳଉଛନ୍ତି ଯେ କେହି ହେନେ ଯାହାହେଲେବି କରୁଛନ୍ତି ସେଇଥିପାଇଁ ତାଙ୍କ ଆୟ ଅନୁସାରେ ସେମାନେ ବି ଖର୍ଚ୍ଚ କରୁଛନ୍ତି ଚୁଲି ରୋଷେଇ କରିବା ପର୍ଯ୍ୟନ୍ତ ଅଟକୁ ନାହାଁନ୍ତି ଆଗ କଲରେ ଚୁଲିରେ ରୋଷେଇ ପାଞ୍ଚ ପ୍ରକାର ପାଞ୍ଚ ପ୍ରକାର କିଏ କରୁଥିଲେ ନା ପାଞ୍ଚ ପ୍ରକାର ଜିନିଷ କରିବା ପାଇଁ ଲୋକଙ୍କ ଘରେ ଜିନିଷ ଥିଲା ନା ସେମତି ଜିନିଷ ନଥିଲା ସେ ଲୋକ ଥିଲେ ଅଲଗା ସେ ଏଇନା ଲୋକ ହେଲେ ଅଲଗା ଏଇ ଏଇ ସୁବିଧାକୁ ନେଇକି ଆମେ ବିଜ୍ଞାନ ଯୁଗର ଲୋକ ସେଇ ଜିନିଷ ବ୍ୟବହାର କଲାପରେ ଆଉ ଚୁଲିକୁ କେହି ଅନଉ ନାହାଁନ୍ତି ଚୁଲି ଲଗାଇବା ପାଇଁ କେହି ଭଲ ପାଉନାହାଁନ୍ତି ଆଉ ଗ୍ୟାସରେ ରୋଷେଇ ହେବା ଦ୍ଵାରା ଅଳ୍ପ ସମୟରେ ବହୁତ ପ୍ରକାର ଆଇଟମ କଲେ ସୁବିଧାରେ କଲେ ଆଉ ଚୁଲିରେ କନେ କଷ୍ଟ ହଉଥିଲା